ହ୍ୟାଲୋ ଆଜ୍ଞା ମିନିମମ୍ ରେଟ୍ ଦେଲେ ଆଜ୍ଞା ଚିକେନ୍ ବିରିୟାନୀ ଯେନ୍ଟା ବନଉଛୁ ଏଇଟା ଦୁଇଶହ କୋଡ଼ିଏ ଟଙ୍କା ଆଉ ମଟନ୍ ବିରିୟାନୀ ଯେନ୍ତା ବନଉଛୁ ସେଇଟା ଚାରିଶହ ଅଶୀ ଟଙ୍କା ଅଛି

ଆଜ୍ଞା ଆଜ୍ଞା ରେଗୁଲାର୍ କଷ୍ଟମର୍ ହେଲେ ଆମେ ତ ଡିସକାଉଣ୍ଟ ଦେବୁ ଡିସକାଉଣ୍ଟ ଦେଲେ ସେ ଆମେ ଆମର୍ ଗ୍ରାହକ ବନି ପାର୍ବା ମାହୋଲ ବଲେ ହେନ୍ତି ବେଶୀ ତ ନାଇଁ ଆଜ୍ଞା ଟିକେ ଦୁକାନ କମ୍ ଚଲୁଛି ଆରୁ ସେଠା କାଣା କି ଏଇଥିର୍ ଆଡ଼ଭର୍ଟାଇଜମେଣ୍ଟ ଦରକାର ଆଜ୍ଞା ଆମର୍ ଯେନ୍ତା ଆମର୍ ସମ୍ପ୍ରଦାୟର ଲୋକ ଯେନ୍ କିଛି ବିରିୟାନୀ ବନୁ ସେଥିର୍ ଟେଷ୍ଟି ବହୁତ ବଢ଼ିଆ ଲାଗୁଛି ସେ ଜିନିଟା ଆଡ଼ଭାଟାଇଜମେଣ୍ଟ ହେଇପାରିଲେ ଆମେ ସେ ଜିନିଷର ଡେଭଲପ୍ କରିପାରଛ ସେ ଜିନିଷଟା ତା'ମାନେ ବଡ଼ ତା ବିଖ୍ୟାତ ହେତା ଫେମସ୍ ହେତା ସେ ଲୋକ୍ ଖାଇବାର୍ ଲାଗି ଏତେ ଲୋକ ଗହଲି ବେଶି ହେତା ଲୋକେ ଜିନଷ୍ କେ ପସନ୍ଦ କରତେ ସେ ଜିନିଷଟା ଆଡ଼ଭଟାଇଜମେଣ୍ଟ ହେଇପାର୍ତା ବେଲେ ଆମକୁ ଲାଭ ମିଲ୍ତା ସେଥିରେ ଆଜ୍ଞା ଆଜ୍ଞା ପ୍ରଚାର ପ୍ରସାର ହେଲେ ଯେହେତୁ ଗୋଟେ ଜିନିଷଟା ହେଇପାରବା ସେଥିଲାଗି ପ୍ରଚାର ପ୍ରସାର ଟିକେ ହେତା ବଲେ ଭଲ ହେତା ବୋଲିକିରି ଆମର ଭାବନା ଅଛି ଯେ ସେଇଟା କର୍ବା ଚେଷ୍ଟା କର୍ବା ବୋଲିକିରି ଆପଣ ମାନେ ସାମ୍ବାଦିକ ଯେହେତୁ ସେ ଜିନିଷଟା ଆପଣ କରିପାରିଲେ ବହୁତ ବଢ଼ିଆ ହେତା ଧନ୍ୟବାଦ